ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଦର୍ଶନୀୟ ସ୍ଥାନ ରହିଛି ଯେମିତିକି ମା' ବରୁଣେଇ ମନ୍ଦିର ନନ୍ଦନକାନନ ଧଉଳିଗିରି ଅନ୍ୟାନ୍ୟ ପର୍ଯ୍ୟଟକ ସ୍ଥଳୀ ମଧ୍ୟ ରହିଛି ଅନ୍ୟାନ୍ୟ ମନ୍ଦିର ମଧ୍ୟ ରହିଛି ଯାହାକି ସମୁ ସବୁ ପର୍ଯ୍ୟଟକମାନେ ବୁଲିବା ପାଇଁ ଆସିଥାନ୍ତି ବରୁଣେଇ ମନ୍ଦିରର ବିଶେଷ ମହତ୍ତ୍ଵ ହେଉଛି ସେଠାରେ ରଜପର୍ବ ବଡ଼ ଆକାରରେ ପାଳନ କରାଯାଏ ସେଠାରେ ମା' ବରୁଣେଇଙ୍କୁ ପୂଜା କରାଯାଏ ସେଠାରେ ପିଠା ନାଗି କରାଯାଏ ତାଙ୍କ ବରୁଣେଇ ମନ୍ଦିରର ମା' ବରୁଣେଇଙ୍କ ପାଦତଳେ ଗୋଟିଏ ଝରଣା ଯାଇଛି ଯାହାକି ସ କେବେ ହେଲେ ସୁଖେ ନାହିଁ ମା' ବରୁଣେଇ ମନ୍ଦିରକୁ ଲୋକମାନେ ବହୁତ ମାତ୍ରାରେ ବୁଲିବା ପାଇଁ ଆସିଥାନ୍ତି ସେଠାରେ ପର୍ଯ୍ୟଟକମାନେ ଭୋଜି ମଧ୍ୟ କରିଥାନ୍ତି ରଜରେ ସେଠାରେ ମା' ବରୁଣେଇ ମନ୍ଦିର ନିକଟରେ ନାଚ ଗୀତ ହୋଇଥାଏ ସେଠାରେ ଲୋକମାନେ ତାଙ୍କର ଜିନିଷ ବିକ୍ରି ମଧ୍ୟ କରିଥାନ୍ତି ବହୁତ ପିଲାମାନଙ୍କ ପାଇଁ ଦୋଳି ସୁବିଧା ବି ଥାଏ ସେଠାକୁ ବହୁତ ଲୋକ ବୁଲିବା ପାଇଁ ସେଇଥିପାଇଁ ଆସିଥାନ୍ତି ନନ୍ଦନକାନନକୁ ପିଲାମାନେ ବୁଲିବା ପାଇଁ ବହୁତ ପସନ୍ଦ କରନ୍ତି କାରଣ ସେମାନଙ୍କର ମନ ପସନ୍ଦର ସବୁ ପଶୁ ପକ୍ଷୀ ରଙ୍ଗୀନ ମାଛ ବିଭିନ୍ନ ପ୍ରକାର ଦୋଳି ତାଙ୍କର ଖେଳିବା ସାମଗ୍ରୀ ମଧ୍ୟ ସେଠିଥା ସେଠାରେ ଥାଏ ସେଠାକୁ ଯିବା ପୂର୍ବୁରୁ ଆମେ ଟିକେଟ୍ କରୁ ଟିକେଟ୍ କରି ଭିତରକୁ ଯାଉ ଯେଉଁମାନେ ଚାଲିକି ବୁଲି ନପାରନ୍ତି ସେମାନଙ୍କ ପାଇଁ ଗାଡ଼ିର ସୁବିଧା ମଧ୍ୟ ରହିଛି ସେମାନେ ଟିକେଟ୍ କରି ଗାଡ଼ିରେ ମଧ୍ୟ ବୁଲିଥାଆନ୍ତି ଛୋଟ ଛୁଆମାନେ ଖେଳି ସେଇଠି ତାଙ୍କର ବିଭିନ୍ନ ପଶୁ ପକ୍ଷୀ ଦେଖି ବହୁତ ଖୁସି ମଧ୍ୟ ହୋଇଥାଆନ୍ତି ଆମର ଧଉଳିଗିରିରେ ବୌଦ୍ଧ ମନ୍ଦିର ମଧ୍ୟ ରହିଛି ସେଠାରେ ବୌଦ୍ଧ ଦେବଙ୍କର ବିଭିନ୍ନ ଆକୃତିର ମୂର୍ତ୍ତି ସବୁ ରହିଛି ପଥରରେ କାରୁକାର୍ଯ୍ୟ ହୋଇ ମୂର୍ତ୍ତି ସବୁ ରହିଛି ସେଠାକୁ ବହୁତ ପର୍ଯ୍ୟଟକ ମଧ୍ୟ ବୁଲିବା ପାଇଁ ଆସିଥାନ୍ତି ନିଜର ମନ ପସନ୍ଦର ଫଟୋ ମଧ୍ୟ ଉଠେଇଥାନ୍ତି